ଇନ୍ଧନ ଗ୍ୟାସ୍କୁ ଆମେ ବ୍ୟବହାର କରିବା ଦ୍ୱାରା ସହଜରେ ରୋଷେଇ କରିପାରୁଛୁ ଏବଂ କମ୍ ସମୟ ଭିତରେ ତିଆରି କରି ହେଉଛି ଏହା ଦ୍ୱାରା କମ୍ ସମୟ ଭିତରେ ବହୁତ ଜିନିଷ କରିପାରୁଛୁ ଆଉ ମଧ୍ୟ ଏଥିରେ ଧୂଆଁ ଓ ନିଆଁ ଦାଉରୁ ରକ୍ଷା ପାଇପାରୁଛୁ ଗ୍ୟାସ୍କୁ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ସ୍ଥାନାତରଣ କରିବାର ସୁବିଧା ଅଛି ତେଣୁ ଗ୍ୟାସ୍ ରୋଷେଇ ଆମ ପାଇଁ ବହୁତ ସୁବିଧାଜନକ ଅଟେ ଗ୍ୟାସ୍ ମଧ୍ୟ ସୃଦୃଢ଼ ଏବଂ ଦୀର୍ଘସ୍ଥାୟୀ ଅଟେ